ମୁଁ ଫୁଲବାଣୀରୁ ଗୋଟିଏ ସାର୍ଟ ଟିଏ କିଣିଛି ସେ ସାର୍ଟଟି ମୋତେ ବହୁତ ଭଲ ଲାଗେ ସେ ସାର୍ଟଟି ର ରଙ୍ଗ ହେଉଛି ନୀଳ ସେହି ସାର୍ଟଟି ମୁଁ ପିନ୍ଧିକି ବୁଲିଲେ ମୋ ସାଙ୍ଗମାନେ ଦେଖିବାକୁ ଭଲ କୁହନ୍ତି ସେ ସାର୍ଟର ଦାମ ବହୁତ କମ ସେ ସାର୍ଟଟି କଲର୍ ଛାଡ଼େ ନାହିଁ ସଫା କଲେ ସେ ସେ ସାର୍ଟଟି ପିନ୍ଧିକି ଗଲେ ଲୋକମାନେ ଭଲ କୁହନ୍ତି